ପ୍ରାଣାୟମ ବ୍ୟାୟାମ ପ୍ରତ୍ୟେକ ଦିନ କରିବା ଦରକାର ସେ ଆମକୁ ଦେହକୁ ଶରୀରକୁ ଖୁସି ଦିଏ ବଳ ଦିଏ ଶାନ୍ତି ପ୍ରଦାନ କରେ ମୁଁ ପ୍ରତ୍ୟେକ ଦିନ ବ୍ୟାୟାମ କରେ ଯୋଗ କରେ କିଛି ସମୟ ଧ୍ୟାନମଗ୍ନରେ ବସେ ମୋତେ ସେ ସବୁ କାମ କରିବାକୁ ସାହାଯ୍ୟ କରନ୍ତି ମୋ ଦେହ ଶରୀର ସୁସ୍ଥ ରଖନ୍ତି ମୋତେ ଆନନ୍ଦିତ ଲାଗେ ଖୁବ ଖୁସି ଲାଗେ ମୁଁ ଯୋଗ କରେ ବୋଲି ବ୍ୟାୟାମ କରେ ବୋଲି ମୁଁ ମୋତେ ବହୁତ ଭଲଲାଗେ ମୋତେ ଯୋଗ ବ୍ୟାୟାମ କରିବା ପାଇଁ ମୋତେ ସେତେରେ ଫୂର୍ତ୍ତି ଲାଗେ କାମ କରିବାପାଇଁ ଆଉ ବଳ ବି ମୋ ଦେହକୁ ଆସେ ମୁଁ ଖୁବ୍ ସୁନ୍ଦରତା ଅନୁଭବ କରେ ମୋତେ ବହୁତ ଭଲଲାଗେ